ଓଡ଼ିଆରେ କହିବା କିମ୍ବା ଲେଖିବା ସମୟରେ ଆମର କୌଣସି ଅସୁବିଧା ହୋଇ ନାହିଁ କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ବିଷୟ ଓଡ଼ିଆରେ ଆମେ ଜନ୍ମ ହେଇଛୁ କାହିଁକିନା ଓଡ଼ିଆ ହେଉଛି ଆମର ଗୋଟିଏ ଭଲ ଶବ୍ଦ ଓଡ଼ିଆ ପ୍ରଥମ କି ମାଆ ମାଆ ଶବ୍ଦ ହେଉଛି ଭଲ ଶବ୍ଦ ଯେଉଁଥିରେ ପ୍ରଥମେ ଶିଶୁ ଜନ୍ମ ହୋଇ ମାଆ ପ୍ରଥମେ କହିଥାଏ ଓଡ଼ିଆ ହେଉଛି ଆମର ବହୁତ ଭଲ ବିଷୟ ଓଡ଼ିଆ ଆମେ ବହୁତ ଜଲ୍ଦି ଲେଖିପାରୁ ବୁଝିପାରୁ ଯେମିତିକି ଇଂଲିଶ ସାଂସ୍କୃିତ ଅପେକ୍ଷା ଆମେ ଓଡ଼ିଆକୁ ଜଲ୍ଦି ବୁଝିଥାଉ ବା ଜଲ୍ଦି ଲେଖିଥାଉଁ କାରଣ ଓଡ଼ିଆ ହେଉଛି ଆମର ଏମିତିକା ବିଷୟ କି ସେଥିରେ ଆମେ ମଜିଯାଇ କାହାଣୀ ଗୁଡ଼ିକ ଶୁଣୁ ଓଡ଼ିଆରେ ଗପ ଗୁଡ଼ିିକ ପଢ଼ୁଁ ସବୁ କିଛି ଆମେ ଓଡ଼ିଆରେ ପଢ଼ୁଁ ବା ଜଲ୍ଦି ଆମେ ବୁଝି ପାରୁ କାରଣ ଓଡ଼ିଆ ଶବ୍ଦ ହେଉଛି ଆମର ଗୋଟିଏ ବହୁତ ଭଲ ବିଷୟ ସେହି ବିଷୟରେ ଆମେ ଯେଉଁ ଯେମିତିକି ଜିନିଷ କହିଥାଉଁ ସେମିତି ଜିନିଷ ଆମେ କରି ଦେଖାଇ ଥାଉଁ ଓଡ଼ିଆ ହେଉଛି ଭାରି ବଢ଼ିଆ ଓଡ଼ିଆ ବିଷୟ ଯିଏ ଜାଣି ନାହିଁ ସିଏ ଦୁନିଆର କୌଣସି ଜିନିଷ ଜାଣିପାରିବ ନାହିଁ ଯେମିତିକା ଓଡ଼ିଆରେ ଯଦି କିଛି କଥା ହେଇ ନ ପାରୁଥିବ କିଛି ଲେଖି ପାରୁ ନ ଥିବ କି କିଛି ବୁଝାଇ ପାରୁ ନ ଥିବ କୌଣସି କାମରେ ଯଦି ଲଗାଇଥିବ ତାହାର କାମ ସଫଳତା ହୋଇପାରିବ ନାହିଁ ସେଥିରେ ଆମକୁ ସଫଳତା ଆଣିବା ପାଇଁ ଆମକୁ ଓଡ଼ିଆକୁ ଜାଣିବାକୁ ହବ କହିବାକୁ ହବ ବୁଝିବାକୁ ହବ ତା ନହେଲେ ଆମେ କୌଣସି ଯଦି ଯଦି ଚାକିରୀରେ ଯାଉଛେଁ ଓଡ଼ିଆ ଯଦି ଜାଣିନ ତାହେଲେ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ ଯେମିତି ଆମକୁ କହିବା ସମୟରେ ବା ଲେଖିବା ସମୟରେ କୌଣସି ଅସୁବିଧା ହୁଏ ନାହିଁ ଆମେ ଓଡ଼ିଆ ଭାରି ବଢ଼ିଆ ଓଡ଼ିଆରେ କହିବାକୁ ଗଲେ ଆମେ କୌଣସି କାମ କରିବା ଆଗରୁ ଆମେ ଓଡ଼ିଆ ଶବ୍ଦ ପ୍ରଥମେ କହୁଁ ଏହା ଯେମିତି ଆମ ଭବିଷ୍ୟତରେ ଆମେ ଯଦି ବର୍ତ୍ତମାନରେ ଯଦି ଓଡ଼ିଆ ଜଣା ହିଁ ନଥିବା ତାହେଲେ ଆମକୁ ଭବିଷ୍ୟତରେ ବହୁତ କାଳ ହବ ତାହାଲେ ବୁଝିପାରିବା ନାହିଁ ଆମେ ଯଦି ଓଡ଼ିଆ ଜାଣିନଥିବ ଆମର ପିଲାଛୁଆ ହବ ତାହାକୁ ବି ଆମେ କହିପାରିବା ନାହିଁ କହିପାରିବାନି ବୁଝିପାରିବା ନାହିଁ ତାହେଲେ ଆମେ କୌଣସି କାର୍ଯ୍ୟ ସାଧ୍ୟ ହେଇପାରିବା ନାହିଁ ଆମକୁ କୌଣସି କାର୍ଯ୍ୟ କରିବା ଆଗରୁ ଆମକୁ ନିଜେ ବୁଝିବାକୁ ହବ ନିଜେ ବୁଝି ସାରିଲେ ତାପରେ ଅନ୍ୟକୁ ବୁଝାଇବା ଓଡ଼ିଆ କହିବାକୁ ଆମକୁ ବହୁତ ଭଲ ଲାଗେ କାରଣ ଓଡ଼ିଆ ହେଉଛି ଗୋଟିଏ ଭାରି ଭଲ ବିଷୟ ସେହି ବିଷୟ କି ଆମେ କୌଣସି କାର୍ଯ୍ୟ କରିବା ଆଗୁରୁ ତାହା ସାଧ୍ୟ ହୋଇଥାଏ ଆମେ ଲେଖିବା ଆମେ କୌଣସି ଜିନିଷ ଯେମିତି ସାର୍ ଆମକୁ ଡାକିଲେ ଆମେ ଯେମିତି ଲେଖୁ ଯାହା ଜାଣିନଥିଲେ ଆମେ ତାକୁ ପଚାରୁ ପଚାରି ସାରିଲେ ଆମେ ତାକୁ ବୁଝିବାକୁ ବୁଝାଇବାକୁ କହୁଁ ସେମାନେ ଆମକୁ ବୁଝାଇ ଦିଅନ୍ତି ବୁଝି ସାରିଲା ପରେ ଆମେ ସେଥିରେ ଫଳପ୍ରଦ ହୋଇ କାର୍ଯ୍ୟସାଧ୍ୟ ହୋଇ ଆମେ କରିପାରୁ ସେଥିରେ ଆମର ଲାଭ ବି ହଏ ଶିକ୍ଷକଙ୍କ ବି ଲାଭ ବି ହବ ମାଡ଼ାମକି ବି ଲାଭ ହବ ଆମକୁ ଶିକ୍ଷକଙ୍କୁ କହିବାକୁ ହବ କି ଓଡ଼ିଆ ହେଉଛି ଆମର ଭାରି ବଢ଼ିଆ ଆମକୁ ଓଡ଼ିଆରେ କହିଲେ ଆମେ ଜଲ୍ଦି ବୁଝୁ ଯେମିତିକା ଇଂଲିଶ କହିଲେ ଆମେ କୌଣସି ଇଂଲିଶକୁ ଯଦି ଓଡ଼ିଆରେ ସାରାଂଶ କଲେକି ଆମେ ବୁଝିପାରିମୁଁ ସେମିତି ଆମେ ଓଡ଼ିଆରେ ଯେମିତି ଶିକ୍ଷକ ଆମ କହିଲେ ଆମେ ଜଲ୍ଦି ବୁଝିପାରୁ ସେଥିପାଇଁ ଆମକୁ ଓଡ଼ିଆ ହେଉଛି ଭାରି ବଢ଼ିଆ ଓଡ଼ିଆ ଯଦି ଯିଏ ଜାଣି ନାହିଁ ସିଏ ଭବିଷ୍ୟତରେ କୌଣସି କାର୍ଯ୍ୟରେ ସାାଧ୍ୟ ହୋଇପାରିବ ନାହିଁ ଆମକୁ ଓଡ଼ିଆକୁ ଜାଣିବାକୁ ହେଲେ ଆମକୁ ବୁଝିବାକୁ ହବ ଶୁଣିବାକୁ ହବ ଲେଖିବାକୁ ହବ ତାହେଲେ ଆମେ ଓଡ଼ିଆ ଜାଣିପାରିବା ନାହିଁ